ମୁଁ ରିଏଲମି ନାର୍ଜୋ ଟ୍ୱେଣ୍ଟି ସେଗଡ଼ କିଣିଥିଲି ତା ଡିଜାଇନଟି ବହୁତ ପସନ୍ଦ ଆସିଛେ ଆଉ କଲରର ବ୍ଲାକ୍ର ଭଲ ଅଛେ କ୍ୟାମେରା ପଚାଶ ଏମ୍ ପି ପଡ଼ୁଛେ ଆଉ ସାମ୍ନାପଟ ବାର ଏମ୍ ପି ବ୍ୟାଟେରୀ ପାଞ୍ଚ ହଜାର ପଡ଼ୁଛି ଆର୍ ଦାମ୍ ପଡ଼ୁଛେ ସତର ହଜାର ପାଞ୍ଚ ଟଙ୍କା ଭଲ ପଡ଼ୁଛି ଏଇଟା